ଆପଣ ଆସିଲେ ଆମ ହୋଟେଲ୍ରେ କେବେ ଖାଇଛନ୍ତି ସାର୍ କିଛି ଭଲ ଜାଗା ନାହିଁ ଆଉ ଦିଲ୍ଲୀରେ ମୋ ପାଇଁ ଦେଖି ଦିଅ ଟିକେ ସେଠି ଯେ ମୁଁ ହୋଟେଲ୍ କରିବି ସେଠି ରହିବି ଆପଣ ଦିଲ୍ଲୀରେ ମୋ ପାଇଁ ଗୋଟେ ମୁଁ ସେଠି ହୋଟେଲ୍ କରି ରହିବି ସେ ଜାଗାରେ ଗାଁରେ ଭଲ ଚାଲୁନି

ସେଠି ଆଳୁଚପ୍ ସିଙ୍ଗଡ଼ା କରି ବିକିବି ଦିଲ୍ଲୀରେ ଆପଣ ମୋ ପାଇଁ ଗୋଟେ ଜାଗା ଦେଖି ଦିଅନ୍ତୁ ଇୟାଡ଼େ ଟିକେ ଭଲ ଚାଲୁନି ତେଣୁକରି ମୁଁ ଆପଣଙ୍କୁ କହୁଛି ଦିଲ୍ଲୀରେ ଗୋଟେ ଜାଗା ଦେଖି ଆମ ଗୋଟେ ହୋଟେଲ୍ କରି ରହିବା ଆଳୁଚପ୍ ପିଆଜି ସେଠି ବିକିଲେ ଭଲ ଚାଲିବ କି ସିୟାଡ଼େ କେତେ ଟଙ୍କା ସେଠି ଲୋକ ଆଉ କ'ଣ କ'ଣ ଖାଇବାକୁ ପସନ୍ଦ କରିବେ ସାର୍ ଆଉ କ'ଣ ସେଠି ଚାରିଟା ସିଙ୍ଗଡ଼ାକୁ କେତେ ଟଙ୍କା ଦେଖି ଦିଅ ଆମ ପାଇଁ ସେଠି ଗୋଟେ ଜାଗାଟେ ସେଠି ରହିବୁ ପରିବାରକୁ ଧରି ସେଠି ମୁଁ ରହିବି ଏଥର ଗାଁକୁ ଆସିଲେ ଆପଣ କେତେବେଳେ ଗାଁକୁ ଆସିଲେଣି ଆପଣ ଆମ ଦୋକାନ ଆସିକି ଥରେ ଖାଇକି ଯାଆନ୍ତୁ ଆସିକି ଟେଷ୍ଟ କରିବେ ଆଉ ଭଲ ଲାଗିଲେ କହିବେ ନାଇଁ କହିବେ କହିଲେ କହିଲେ ମୁଁ ଦେବି ଆଉ ଆପଣ ଯେଉଁଠି ଦେଖିଛେ ମୁଁ ଯାଇ ସେଠି କାମ୍ କରିବି ଆଉ ହ ହଉ ରଖିଲି